ହ୍ୟାଲୋ ସାର୍ ନମସ୍କାର ସାର୍ ସାର୍ କଲ୍ କରିଥିଲି କି ଟିକେ ଅସୁବିଧା ହେଇଯାଇଛି ସାର୍ ସାର୍ କଲ୍ କରିଥିଲି ଯେଉଁ ମୋର ଏକ୍ଜାମ୍ଟା ହେବା ଟାଇମ୍ଟା ଫେବୃଆରୀରୁ ମାର୍ଚ୍ଚ ଭିତରେ ମୋର ହେଉନି କାଇଁ ଏକ୍ଜାମ୍ ନୋଟିସ୍ ମୋ ନାଁ ଆସିନି

ଆଜ୍ଞା ସାର୍ ମୁଁ ତ କ୍ଳାସ୍ ତ ବରାବର ଯାଏଁ ସାର୍ ଟିକେ ଫ୍ୟାମିଲି ପ୍ରୋବ୍ଲେମ୍ ହେଇଗଲା ବୋଲି ସାର୍ ଆବସେଣ୍ଟ୍ କରି ଦେଇଥିଲି ସାର୍ ମୁଁ ତ ପଢି ଆସିଲିଣି ଆପଣଙ୍କ ସ୍କୁଲ୍ରେ ଏତେ ବର୍ଷ ହେଲାଣି ମୋର ଏବେ ଏଇଟ୍ କ୍ଲାସ୍ ହେଲା ଆପଣ ଦେଖୁଥିବେ ତ ମୁଁ କ୍ଲାସ୍ ଆଟେଣ୍ଡାନ୍ସ୍ ବରାବର କରେ ସତୁରି ପସେଣ୍ଟ୍ ଅଶି ପସେଣ୍ଟ୍ ଦିଏ ସାର୍ ସେଇଟା ସାର୍ ସେଇଟା ତ ଆପଣଙ୍କ ସ୍କୁଲ୍ ସର୍କଲ୍ ଭିତରେ ନାଇଁ ନାଁ ବାହାର ସର୍କଲ୍ ଭିତରେ ମୋତେ ଧର କିଏ ମାରିଲା ମୁଁ ତା'କୁ ଆଉ ଛାଡିବି କି ସାର୍ ମୁଁ ଟିକେ ମାରିଦେଲି ଆଉ ସାର୍ ସେଇଟା ଟିକେ ଭୁଲ ହେଇଗଲା କ'ଣ କରିବା ସାର୍ ସେ ପିଲା ସେ ପିଲାରେ ବି ଏହି ଏକ୍ଜାମିନେସନ୍ରେ ଆସିଛି ତା'ର ଯେଉଁ ନୋଟିସ୍ଟା ଆସିଛି ତା ନାଁରେ ମୋ ନାଁରେ ଆସିଲାନି ସେ ମୋତେ ମାରିଲା ଆଗ ଫାଷ୍ଟ୍ ସିଏ